ଆମ ଗାଁର ସ୍ଥାନୀୟ ଖାଦ୍ୟ ପେୟ ହେଉଛି ଅଷ୍ଟମୀ ପୂଜା ଦିନ ଆମେ ରୀତିନୀତିରେ ଧୁମଧାମରେ ପାଳନ କରିଥାଉ ଏହା ଦଶହରାର ଦୁଇ ଦିନ ପୂର୍ବରୁ ପାଳନ କରାଯାଏ ଗାଁର ଭାଇ ଭାଇମାନେ ସାଥୀ ହୋଇ ମିଳିମିଶି ପରିବା କାଟି ଭୋଜି କରିଥାଉ ଛୋଟ ଠାରୁ ବଡ଼ ପର୍ଯ୍ୟନ୍ତ ଏହି ଭୋଜିରେ ସାମିଲ ହୋଇଥାନ୍ତି ମା'ଙ୍କ ପୂଜା କରିଥାଉ ଫୁଲଚନ୍ଦନ ଦେଇ ସକାଳୁ ପୂଜା କରି ରାତିରେ ଭୋଜି ଖାଇଥାଉ ଏହା ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଏ'ଠି ସମସ୍ତେ ସମାନ ମା'ଙ୍କ ପୂଜା ସାରି ରାତିରେ ନାଚ ଯାତ୍ରା ହୁଏ ଏଠାରେ ଦେଖିବାକୁ ଲୋକେ ବହୁତ ଆସନ୍ତି ମେଳଣ ପଡ଼ିଆରେ ପ୍ରତି ବର୍ଷ ଯାତ୍ରା ପଡ଼ିଥାଏ ଯାତ୍ରାରେ ଲୋକମାନେ ଉପଭୋଗ କରନ୍ତି ପିଲାମାନେ ଖେଳଣା କିଣି ବୁଢ଼ାମାନେ ମଟର ଘୁଗୁନି ଖାଆନ୍ତି